ହଁ କୁହନ୍ତୁ ମ୍ୟାଡ଼ାମ୍ ଆଜ୍ଞା ମ୍ୟାଡ଼ାମ୍ ସମ୍ବଲପୁରୀ ଶାଢ଼ୀଟା ମ୍ୟାଡ଼ାମ୍ ଆମର ହଜାର ଟଙ୍କା ଉପରକୁ ଷ୍ଟାଟିଙ୍ଗ

ଡିସକାଉଣ୍ଟ ଯଦି ଆପଣ ଅଧିକା ଶାଢ଼ୀ ନେବେ ଟ୍ୱେଣ୍ଟି ପରସେଣ୍ଟ ଡିସକାଉଣ୍ଟରେ ଆମେ ଦେବୁ ଆଉ

ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍ ଆପଣ ପଚାରି ପାରନ୍ତି ଏଇ ଆଖ ପାଖ ଦୋକାନରେ ବୁଝିପାରନ୍ତି କିଛି ଅସୁବିଧା ନାହିଁ ଆଉ ଆମ ଦୋକାନ ନାଁ'ଟା ବି ଆଜ୍ଞା ଆଜ୍ଞା ସମ୍ବଲପୁରୀ ଆମର ସବୁ ସମ୍ବଲପୁରୀ ଉପରେ ଡିଜାଇନ୍ ଚାଲଛି ଆଉ ଆପଣ କେବେ ଦରକାର ଆଜ୍ଞା ଆଜ୍ଞା କେବେ ଦରକାର ଆପଣଙ୍କର ଠିକ୍ ଅଛି ଆପଣ ଯଦି ଦୁଇ ଦିନ ପରେ ଦରକାର ଆପଣ ଆଜି ଆସି ଅର୍ଡ଼ର୍ ଦେଇ ଯାଆନ୍ତୁ ଏବଂ ଆଡ଼ଭାନ୍ସ ଦେଇ ଯାଆନ୍ତୁ ଆଉ ଆମ ଦୁଇ ଦିନ ପରେ ଆସି ନେଇଯିବେ ଆଜ୍ଞା ଭଲ ବ୍ରାଣ୍ଡ ଅଛି ଆପଣ ସାମ୍ପଲ୍ ଦେଖିପାରିବେ ସାମ୍ପଲ୍ ବି ଅଛି ଆମ ପାଖରେ ସାମ୍ପଲ୍ ବି ଦେଖିପାରିବେ ଆଜ୍ଞା ସାମ୍ପଲ୍ ଦେଖିପାରିବେ ଭଲ ବ୍ରାଣ୍ଡ ବି ଅଛି ଦେଖିପାରିବେ ବହୁତ ଶାଢ଼ୀ ବି ଅଛି ଷ୍ଟକ୍ ବି ଅଛି ଅବିକା ଆପଣଙ୍କର ଯେଉଁ ମନପସନ୍ଦର ଶାଢ଼ୀ ଯଦି ଦରକାର ହଁ ସମ୍ବଲପୁରୀ ଆଜ୍ଞା ଆଜ୍ଞା ଆଉ ଆଜି ଆପଣ ଟିକେ ଶୀଘ୍ର ଆସନ୍ତୁ ଶୀଘ୍ର ଆସିକିନା ଆପଣ ଟିକେ ଇଏ କରିବେ ଆଡ଼ଭାନ୍ସଟା ଦେଇଯିବେ ଟିକେ ଆଉ ଆଡ଼ଭାନ୍ସ ଦେଲେ ଆମେ ସେ ହିସାବରେ ଆଡ଼ଭାନ୍ସ ରହିଲା ପରେ ଆପଣଙ୍କ ଶାଢ଼ୀଟା ଇଏ କରିବୁ

ଆଜ୍ଞା ଆମ ଦୋକାନର ନାଁ ଅଛି ଆଜ୍ଞା ସବୁ ସବୁ ଆମ ଦୋକାନର ନାଁ ଅଛି ଯାହାକୁ ବି ଆପଣ ପଚାରିବେ ଆମ ଦୋକାନ ନାଁ'ଟା କହିବେ ସମସ୍ତେ କହିବେ ଆମ ଦୋକାନର ନାଁ ଅଛି ହଉ କେତେବେଳେ ଆସିବେ ମ୍ୟାଡ଼ାମ୍ ଆଜ୍ଞା ଟିକେ ଶୀଘ୍ର ଆସିବେ ମ୍ୟାଡ଼ାମ୍ ମୁଁ ଟିକେ ବଜାର ପଳାଇବି ତ ଆଉ ଆପଣଙ୍କ ଅର୍ଡ଼ର୍ଟା ଧରି ସାରିଲା ପରେ ଭାବୁଥିଲି ଯାଇଥାନ୍ତି ଆପଣ ଟିକେ ଯଦି ଶୀଘ୍ର ଆସିବେ ଅଧା ଘଣ୍ଟା ଭିତରେ ଆସିବେ ଆଜ୍ଞା ଆଜ୍ଞା ଆଜ୍ଞା ଅଧା ଘଣ୍ଟା ଘଣ୍ଟାଏ ଭିତରେ ଆସିବେ କି ଅଧା ଘଣ୍ଟା ଘଣ୍ଟାଏ ଭିତରେ ଆସିବେ ହଉ ଘଣ୍ଟାଏ ପର୍ଯ୍ୟନ୍ତ ମୁଁ ଅଛି କିଛି ନାହିଁ ଆଉ ନହେଲେ ନାହିଁ ଆପଣ ଯଦି ଆସିବେ ଆମର ଅଛନ୍ତି ପିଲା ବି ଅଛନ୍ତି ଆପଣ ଇଏ କରିବେ ଆଉ ଆଉ ପିଲା ଅଛନ୍ତି ଯଦି ମୋର ଭେଟ ନ ହୁଏ ଆପଣ ପିଲା ଅଛନ୍ତି ପିଲାଙ୍କୁ ପଇସା ଦେଇ ଯିବେ କହିବେ ଆମେ ସାର୍ଙ୍କୁ ଫୋନ କରିଥିଲୁ ଆଉ ସାର୍ କଥା ହେଇ ଯାଇଛନ୍ତି ଆଉ ଆମ ଶାଢ଼ୀ ଦୁଇ ଦିନ ପରେ ଦରକାର ଆଉ ସାର୍ଙ୍କୁ ଆଡ଼ଭାନ୍ସ ଦେଇ ଦେବେ ଆଉ କହିଯିବେ ଆଉ କେଉଁ ଭଳିଆ ଶାଢ଼ୀ ବି ଆପଣ ଦେଖିବେ ଯୋଉ ଶାଢ଼ୀ ଆପଣଙ୍କ ଚଏସ୍ ହେବ ସେ ଶାଢ଼ୀଟା ଆପଣ ଅର୍ଡ଼ର୍ ଦେଖିକି କହିଯିବେ ଆଉ ଆଜ୍ଞା ଆଜ୍ଞା

ନାହିଁ ନାହିଁ ନାହିଁ ନାହିଁ ଅଛି ଆପଣ ଯେକୋଣସି ମୁତାବକ ଦେବେ ଆପଣ ପାଇଯିବେ କିନ୍ତୁ ସମୟ ଟିକେ ଲାଗୁଛି ଯେହେତୁ ଆପଣଙ୍କର କହୁଛନ୍ତି ଦୁଇ ଦିନ ଟିକେ ଆମକୁ ଟିକେ କଷ୍ଟ ହବ ଆଉ କଷ୍ଟ ହବ ଟିକେ ଆଉ

ହଉ ମ୍ୟାଡ଼ାମ୍ ହଉ ରଖୁଛି ମ୍ୟାଡ଼ାମ୍ ତା'ହେଲେ ହଉ ମ୍ୟାଡ଼ାମ୍ ରହିଲି